ହଁ ହାଲୋ ହଁ ଭାଇ କେନ୍ ଅଛୁ ଆଉ ଘରେ ଅଛୁ ଇଏ କାଣା କି ମୋତେ ମୁଁଇ ଫୁଲବାଣୀରେ ଏବେ ଅଛେ ମୋ ରେଢ଼ାଖୋଲ ଟ୍ରେନ୍ ଅଛି ଏକ୍ ବଜେ ବୋଲେ ବାର ବାଜିଗଲାନ ରାତିରେ ଯିବା ଲାଗିକି କିଛି ଗାଡ଼ି ବ୍ୟବସ୍ଥା ନାଇଁ କର୍ବାକେ ବୋଲେ ଏପଟୁ ଅଟୋଟେ କିଏ ଅଛ ବୋଇଲେ ଫୋନ୍ କରିଥିଲେ ଅଟୋର୍ ସାଙ୍ଗ୍ ପଳେଇଥିତି ହଉ ଠିକ୍ ଅଛି ତୋର୍ ପାଖେ ଯଦି ନମ୍ବର ନାଇନ କାହାକୁ ଟିକେ ଫୋନ୍ କରିଥିଲି ସାଙ୍ଗ୍ ଟାକୁ ସିଏ ଆସିକରି ମାନେ ତୋତେ ଫୋନ୍ ନମ୍ବର ଦେଇଥିତା କି ପାଖ ପାଖ ପଡ଼ିଶା ଘର ଯଦି କିଏ ଅଟୋ ଅଛି ବୋଲେ କହ ଟିକେ ମୋତେ ଟିକେ ଆଇବେତ ନାଇଁ ରାତି ବାର ହେଇଗଲାଣି କି ନାଇଁ ବୋଇଲେ ଏବେ ଯିବାର୍ ଲାଗି ଅସୁବିଧା ହେବ ବସ୍ ବି ନାଇନ କି ଅଟୋ ବି ବସ୍ ଷ୍ଟାଣ୍ଡ୍ ରେ ନାଇନ ଯଦି ହେଇଥିତା ବୋଲେ ଭଡ଼ା କରି ପଳେଇଥିତି ଆଉ କି କାଣା ବୋଲୁଛୁ ହଉ ହଉ ଫୋନ୍ କରିବୁତ ହଉ ଠିକ୍ ଅଛି ତୁଇ ମୋତେ କହ ଜଲ୍ଦି ଦେଖି ଟିକେ ନାଇଁତ ମୋତେ ଫୋନ୍ କର ଫୋନ୍ କରିକି ମୋତେ ଜଣା ସାଙ୍ଗେ ସାଙ୍ଗେ ଆଉ ହଉ ଠିକ୍ ଅଛି ରଖୁଛି ହଉ ହଉ ଭାଇ ଠିକ୍ ଅଛି ହଉ